କୌଣସି କାରଣବଶତଃ ଯୋଗୁଁ ଆମକୁ ଯଦି ପାନ୍ କାର୍ଡ଼ର ବ୍ୟବହାର ପଡ଼ିଯାଏ ବା ପାନ୍ କାର୍ଡ଼ ଯଦି ଆମକୁ ଦରକାରୀ ହୋଇଯାଏ ତ ସେତେବେଲେ ଆମେ କ'ଣ କରିବା ନା ପ୍ରଥମେ ପାନ୍ କାର୍ଡ଼ ଯେଉଁ ପାନ୍ କାର୍ଡ଼ଟା ଅଛି ତା ସେଟାକୁ ନୂଆ କରିକି ତା ମାନେ ତିଆରି କରିବା ଏବଂ ନୂଆ କରିକି ତିଆରି କରିସାରିଲା ପରେ ତାକୁ ଆଣି ପୁଣି ବ୍ୟବହାର କରିବା ଏବଂ ଏଥିରେ ଯେଉଁ ଏ ଯେଉଁ ପଦ୍ଧତିଟା ଅଛି ଏଥିରେ ଯାହା କିଛି ବି ଦରକାର ଆମକୁ ତାହା କରିବାକୁ ପଡ଼ିବ ଅନେକ ଗୁଡ଼ିଏ ପଦ୍ଧତି ଅଛି ନାମ ବୟସ ଏସବୁକୁ ଆଡ଼୍ କରିବାକୁ ପଡ଼େ ତ ଏହିସବୁ ଆଡ଼୍ କରିସାରିଲା ପରେ ନୂତନ ହୋଇକି ପାନ୍ କାର୍ଡ଼ଟି ଆସେ ତ ସେଥିପାଇଁ ପାନ୍ କାର୍ଡ଼ ହେଉଛି ବହୁତ ଜରୁରୀ ଏହାକୁ ହଜେଇ ଦେଲେ ନୂଆକି ଆଣିବା ବହୁତ କଷ୍ଟକର